ହ୍ୟାଲୋ ତମର ଫଟୋ ଦୋକାନ ଅଛି କି ଆମର ଗୋଟେ ବାହାଘର ଅଛି ତ ଆଉ ଫଟୋ ଉଠେଇବା ପାଇଁ ସେଥିପାଇଁ ଫୋନ୍ ବଡ଼ ଫଟୋ କେତେ ଟଙ୍କା ହଁ ହଁ ଆଉ ତମର ଷ୍ଟୁଡ଼ିଓ ନାହିଁ ହଁ ହଁ ଆଉ ବାହାଘର ଫାଆଘର ସବୁ ଯାଉଛ ଆଉ ପାସପୋର୍ଟ ସାଇଜ୍ ଫଟୋ ଗୁଡ଼ା କେତେ ଟଙ୍କା ତମର ହଁ ହଁ ଷାଠିଏ ଟଙ୍କା ଆଉ ଯେତେ ପିସ୍ ଦଉଛି ହଁ ଆଉ ଧର ବାହାଘର ହେରିଆ ଫଟୋ ଉଠେଇଲେ କେତେ ହଁ ହଁ ଆଉ ଫଟୋ ଫଟୋ ଉଠେଇକି ପୁରା ଫ୍ରେମ୍ କରିବାକୁ କେତେ କ'ଣ ନଉଛନ୍ତି ଟିକେ ଜାଣିଲେ ଭଲ ହୁଅନ୍ତା ସେଥିପାଇଁ ହଁ ହଁ ହଁ